ହଁ କେତେ ଦିନରେ ଆମେ ଭେଟ ହେଲେ ଦୁଇ ବେପାରୀ ଆଉ ତୁମେ କ'ଣ କ'ଣ କିଣିଲ ସୁବିଧାରେ ମୁଁ ହେଲେ ଏଇ ଛଣାଶୁଣି କରିବା ପାଇଁ ଅର୍ଡ଼ର ଦେଲେ ଇଏ ଗ୍ୟାସ୍ଫ୍ୟାସ୍ ସବୁ ଧରିକିରି ଡେକ୍ଚି ପତ୍ର କରେଇ ଚଟୁ ବେଲା ସବୁ ଧରି ଆସି କ'ଣ ଛଣାଛୁଣି କରି ବିକିବା ପାଇଁ ଆଉ

ଆ ହଉ

ହଁ ମୁଁ ହେଲେ ଗ୍ରୁପ୍ ପଇସା ଉଠେଇକିରି ଧରି ଆସିଛି ବା ପଇସା ନଥିଲା ହାତରେ ଗ୍ରୁପ୍ରୁ ଦଶ ହଜାର ଆଣିଲି ଆଣିକିରି ଘରେ ଖର୍ଚ୍ଚକୁ ପାଞ୍ଚ ହଜାର ଦେଇକିିରି ପାଞ୍ଚ ନାଇଁ ଦୁଇ ହଜାର ଘର ଦେଲେ ପାଞ୍ଚ ହଜାର ଧରିକିରି ଆସିକି ଦଶ ଦିନ ଯାକର ବିକାବିକି କରିବା ମେଳା ଲାଗିଛି ଝାରସୁଗୁଡ଼ାରେ ଦଶ ଦିନ ତ ସେଇଠି ଆଉ ଦଶ ଦିନ ଯାହା ବିକିବାରୁ ଖର୍ଚ୍ଚ ହବନି କି ସାତ ଆଠ ହଜାର ନହେଲେ ତ ଆଉ ସେ ପଇସା ସେ ପଇସା ତାହାଲେ ତାହାଲେ କାଢ଼ିବା ଆଉ

ହଁ ଆମେ ଏ ତ ଚଲେଇଛୁ ହଉ ଭେଟ ହେଲେ ଭଲ ହେଲା ସାଙ୍ଗସାଥି ହେଇକିରି ବେପାର କରିବା ଆଉ

ହଁ ହଉ ଯାହା ହେଲା ଆମେ ତ ଅସିଛେ ଏଠି ବେପାରୀ ବେପାର କରିବାକୁ ଯାହା ଭଗବାନ୍ ଦେବେ ଆଉ ହଁ ହଁ ଆଉ ଭଲକିରି ତ ତୁମେ ଆମ ମୁଁ ହେଲେ ସବୁ ଛାଣିଛୁଣି କରିବାକୁ ପିଲାଟେ ଧରି ଆସିଛି ବିକାବିକି କରିବାକୁ ଆ ଆମେ ଦୁଇଜଣ ଛାଣିଛୁଣି କରୁ ଆ ହ ହ